ହଁ କୁହ ଅଛି ଅଛି କାମ ଅଛି କି କାମ କରିପାରିବ ସେଇଟା କୁହ ଆଗରେ ହଁ ହେଲେ ଗୋଟେ କାମ କର ନହେଲେ ସୁରଟ ପଳେଇବା ଏଠିଅଛି ସବୁ ସବୁପ୍ରକାରର କାମ କାମ ଅଛି ତୁ ଯେଉଁଟା କରିପାରିବୁ ତୋତେ ସେଇ କାମ ଦିଆଯିବ ସୁବିଧା ବୋଲେ ସବୁ ସୁବିଧା ଅଛି ଯେମିତି ତୋତେ କାମ ଦରକାର ସେମିତି କାମ ତୋତେ ମିଳିବ

ପଇସା କେତେ ଥିବ ମାସକୁ କେତେ ବାର ତେର ପନ୍ଦର ଏମିତି ଥିବ

ବେଶି କଷ୍ଟ ନାଇଁ ସେ ଜାଗାରେ କଷ୍ଟ ନାଇଁ

କାଲି ଆଇଲେ ହେବନା ତୁ କେଉଁଦିନେ ଆଇବୁ ଆ ସୁରଟରେ ଆ ନହେଲେ ବେଙ୍ଗଲୋରରେ ପଳେଇ ଆ ବେଙ୍ଗଲୋର ବି ଭଲ ଅଛି ସୁରଟ ବି ଭଲ ସୁରଟରେ ଆଣିବୁ

ବଢ଼ିଆ ଜାଗା ନାଇଁ ଶୁଣେ ସୁରଟ କେବେ ଆଉଛୁ ଏଇଟା ସାରା ମାଲ ଅଛି

ଆଉ କିଏ କିଏ ଆଇବେ ତୁ ଜଣେ ଆଇବୁ କି ଆଉ ସହିତ ତ ସାଙ୍ଗଫାଙ୍ଗ କିଏ ଆଇବ ଭଲରେ ଦୋକାନରେ ଯିବୁ କି ସୂତା କାମରେ ଯିବୁ ଦୋକାନରେ କେଉଁ ସେ ସୂତା କାମରେ ଯିବ ହଉ ହେଲା ଠିକଅଛି ଆଉରି କିଏ ଲୋକପାକ୍ ନାଇକି ଆଉ ଏଇଠି ଲୋକ ତ ଦରକାର ଥିଲା ଯେ

ପାଞ୍ଚଶହ ଲୋକ ହେଲେ ବି ହେବ